ଯଦି ଅନୁସରଣ କରିଥିବା ରେସିପିରୁ ଖାଦ୍ୟ ନ ଆସିବେ ତେବେ କ'ଣ କରିବା ସେଇ ଆଡ଼ ତ ଦେଇଦେଲେ ନା ହେଲେ ଆମେ ନଷ୍ଟ ତ କରିପାରିବେନି କାଇଁନା ଭା ଅନେକ ଲୋକ ଅଛି ଏମିତି ଯେ ଖାଦ୍ୟ ପାଇ ବି ସେମାନେ ଅନାହର ହେଇଛନ୍ତି ସେମାନଙ୍କୁ ଖାଦ୍ୟ ମିଳୁନାହା ଆମକୁ ତ ମିଳୁଛି ହେଲେ ଆମେ କ'ଣ ପାଇଁ ଫିଙ୍ଗିବ ତାକୁ ଆମେ ନ ଫିଙ୍ଗି ଆଉ ଥରେ ଖାଇଦେବା ସେଇଟା ଆଡ଼ଜଷ୍ଟ କରିକି ଆମେ ଖାଇଦେବା ନହେଲେ ଆଉ ଥରେ ପଠାଇଲେ ତାଙ୍କ ବି ବିରକ୍ତ ହେଇଯିବେ ଯେ ଯାହା ତ ଦେଲେ ଆଉ ଥରେ କ'ଣ ପାଇଁ ସେମାନେ ରିକର କରିବା ପାଇଁ ପଠାଇଲେ ସେଥିପାଇଁ ଅନୁସରଣ କରିଥିବା ରେସିପିରୁ ଅନୁସାରେ ଖାଦ୍ୟ ନ ଆସିଲେ ମଧ୍ୟ ଆମକୁ ସେଇଟା ନେବା ଦରକାର କାହିଁକିନା ପୁନର୍ବାର ଖାଦ୍ୟ ତିଆରି କରିବା ପାଇଁ ଅନେକ ଖର୍ଚ୍ଚ ହଉଛି ଆହୁରି କଷ୍ଟ ବି ହେଉଛି ହେଲେ ସେଥିପାଇଁ ଆମେ ଖାଦ୍ୟକୁ ନଷ୍ଟ ନକରି ଆଉ ସେଇଟାକେ ସେଇଟା ଏକା ନେଇ ନେଇ ନେବା ଏ ପାଇ ଆମ ଖାଦ୍ୟକୁ ରିଟର୍ଣ୍ଣ କରିବାନି ଯାହା ହେଇଛି ତ ଖାଇବା ଯୋଗ୍ୟ ହେଲେ ସେଇଟା ଖାଇବା ଯଦି ଏମିତି ହେଉଛି ବିଲ୍କୁଲ୍ ଖାଇବା ଯୋଗ୍ୟ ହେଇନି ତା'ହାଲେ ଆମେ ରିଟର୍ଣ୍ଣ କରିବା ନହେଲେ ଥ ଥିବ ସେମିତି ଆମେ ଖାଇଦବା ଖାଦ୍ୟକୁ ନଷ୍ଟ କରିବା ଅନୁଚିତ୍ ଖାଦ୍ୟକୁ ଆମେ ନଷ୍ଟ କରିପାରିବା ନାହିଁ